ଭାରତର ଶିକ୍ଷା ବ୍ୟବସ୍ଥାକୁ ଦୁଇଭାଗରେ ବିଭାଗ କରାଯାଇଛି ଯେପରିକି ଗୋଟେ ସରକାରୀ ଏବଂ ଗୋଟେ ବେସରକାରୀ ସରକାରୀ ମୁଖ୍ୟତଃ ସରକାର ଦ୍ୱାରା ଯେଉଁ ସ୍କୁଲ ଗୁଡ଼ିକ ପରିଚାଳିତ ହୁଏ ତାହାକୁ ସରକାରୀ ସ୍କୁଲ କୁହାଯାଏ ଏବଂ ବେସରକାରୀ ଯେଉଁଗୁଡ଼ାକୁ ଅନ୍ୟ ଜଣଙ୍କ ମାନେ ଜଣକା ବ୍ୟକ୍ତିଗତ ହିସାବରେ ସେ ତାଙ୍କର ସ୍କୁଲକୁ ପରିଚାଳନା କରିଥାନ୍ତି ସେଥିପାଇଁ ସେ ବହୁତ ଗୁଡ଼ିଏ ଟଙ୍କା ମଧ୍ୟ ନେଇଥାନ୍ତି ତାଙ୍କ ଦ୍ୱାରା ତାଙ୍କର ଶିକ୍ଷା ଶିକ୍ଷାରେ ବହୁତ କିଛି ଉନ୍ନତି ହେଇଥାଏ ଯେପରିକି ଇଂଲିଶ ମିଡ଼ିଅମରେ ପିଲାମାନେ ଇଂରାଜୀ ମିଡ଼ିୟମରେ ପିଲାମାନେ ପଢ଼ନ୍ତି ଏବଂ ତାଙ୍କର ଖେଳକୁଦ କି ଅନ୍ୟ ଜିନିଷ ଗୁଡ଼ିକରେ ବହୁତ ଉନ୍ନତ ମଧ୍ୟ ହେଇଥାଏ ସରକାର ସରକାରୀ ଶିକ୍ଷାର କଥା କହିବାକୁ ଗଲେ ଏଠାରେ ଶିକ୍ଷକଙ୍କ ଅଭାବ ମଧ୍ୟ ରହୁଛି ଏବଂ ଶିକ୍ଷକଙ୍କ ଅଭାବ ସହିତ ଯେଉଁ କାନ୍ଥଗୁଡ଼ାକରେ କି ଆମର ତାର ଥର ସ୍କୁଲର ପରିବେଶ ଯେପରି ରହିବା କଥା ସେପରେ ରହୁନାହିଁ ବର୍ତ୍ତମାନ କିନ୍ତୁ ଫାଇଭଟି ସ୍କୁଲ ଆସିବା ଦ୍ୱାରା ସବୁ ଡିଜିଟାଲି ହଉଛି ଡିଜିଟାଲି ପାଠପଢ଼ା ମଧ୍ୟ ହଉଛି ଡିଜିଟାଲି ପ୍ରତ୍ୟେକ ସ୍କୁଲକୁ ଫାଇଭଟିର ମାନ୍ୟତା ଦିଆଯାଉଛି ସେ ସେଥିପାଇଁ ଲୋକମାନେ ମାନେ ପିଲାମାନଙ୍କ ଦ୍ୱାରା ପଢ଼ିବାର ଉତ୍ସାହ ମଧ୍ୟ ଆସୁଛି ଲୋକମାନଙ୍କୁ ରଙ୍ଗ ବେରଙ୍ଗ ଡ୍ରେସ୍ ମଧ୍ୟ ଦିଆଯାଉଛି ଏହାଦ୍ୱାରା ଲୋକମାନେ ପଢ଼ିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି ଅଲଗା ରାଜ୍ୟମାନେ ଅଲଗା ଦେଶ ଗୁଡ଼ାକରେ ମଧ୍ୟ ଯେପରି ବହୁତ ଟେକ୍ନୋଲୋଜି ଯେମିତି ରୋବୋଟିକ୍ ରୋବୋଟିକ ପାଠ ପଢ଼ୁଛନ୍ତି ଅଲଗା ଦେଶର ଲୋକମାନେ କିନ୍ତୁ ଆମ ଆମ ଭାରତବର୍ଷରେ ଏତେ ଏଜୁକେଟେଡ଼ ପିଲା ଥାଇ ମଧ୍ୟ ଏତେ ଏଜୁକେଟେଡ଼ ପିଲା ଥାଏ ମଧ୍ୟ ସେମାନେ ସେଇଗୁଡ଼ାର ସେହି ଶିକ୍ଷାର ସୁବିଧା ଉପଭୋଗ କରିପାରୁନାହାଁନ୍ତି ଲୋକମାନେ ପଡ଼ିଲେ ମଧ୍ୟ ସେ ପଇସା ତାଙ୍କର ଯେହେତୁ ପଇସାର ଅଭାବ ରହୁଚି ଭାରତ ବର୍ଷରେ ମାନେ ଲୋକମାନେ ଅଧିକାଂଶ ଗରିବ ପରିବାରରୁ ଅଛନ୍ତି ତ ସେମାନଙ୍କୁ ଆଉ କିଛି ଯଦି ସୁବିଧା ମିଳିପାରିଥାନ୍ତା ତେବେ ଆମ ଭାରତର ଶିକ୍ଷା ବ୍ୟବସ୍ଥା ଆଉ ଟିକେ ଉନ୍ନତି ଆଡ଼କୁ ଯାଇପାରିବ